ନର୍ଲାକୁ ଯାଇଥିଲି ହ୍ୟାଣ୍ଡ୍ ବ୍ୟାଗ୍ ଆଣ୍ଲି ତା'ପରେ ବହୁତ୍ ଭଲ୍ ଲାଗ୍ଲା ବହୁତ୍ସାରା କଲର୍ ଦେଖ୍ଲି ପିଙ୍କ୍ କଲର୍ ଭଲ୍ ଲାଗ୍ଲା ୱାଟର୍ ପ୍ରୁଫ୍ର ଆଣ୍ନି ୱାଟର୍ ପ୍ରୁଫ୍ର ଆଣ୍ଲା କେ ବହୁତ୍ ଦିନ୍ ୟୁଜ୍ କର୍ଲି ବେଶୀ ଦାମ୍ ବି ନି ନେଲା ଟଙ୍କା ତିନ୍ ହଜାର୍ ନେଲା ଆରୁ ମୁଇଁ ମୋର୍ ବେହେନ୍ କେ ଆଣିଦେମି ବୋଲି ଭାବୁଛେଁ ୱାଟର୍ ପ୍ରୁଫ୍ର ତିନ୍ ହଜାର୍ ଟଙ୍କିଆ'ଟା ଆରୁ ବହୁତ୍ ଭଲ୍ ଲାଗ୍ଲା ହେନ୍ତା ଭେନ୍ ବ୍ୟାଗ୍ ଧରିକରି ନେ କାଏଁ ଗାଁ ଯିବାର୍ ଲାଗି ବି ଏନ୍ତା ଷ୍ଟାଇଲ୍ ଫାଇଲ୍ କର୍ବାକେ ବହୁତ୍ ଇଚ୍ଛା ଲାଗ୍ଲା ମତେ ଖୋବ୍ ଭଲ୍ ଲାଗ୍ଲା ଆରୁ କିନି ହେନ୍ତା ହ୍ୟାଣ୍ଡ୍ ବ୍ୟାଗ୍ ତ ନି କାଏଁ ମୁଇଁ ଆମ ମାଆ ଲାଗି ବି ଆନିଦେମି ମୋର୍ ବେହେନ୍ ଲାଗି ଆନିଦେମି ସବ୍କର୍ ଲାଗି ଆନିଦେବି ଗୁଟେ ଗୁଟେ ଆରୁ ନି କାଏଁ ଦେଖ ଇ'ଟା କେ ନି କାଏଁ ଯଦି ପାର୍କଫାର୍କ ବୁଲି ଯିବାର୍ ଥିଲେ ବି ନି କାଏଁ ମୁଇଁ ପୁରା ଆରୁ ସାମାନ୍ ବି ବହୁତ୍ ଧରୁଛେ ମେକ୍ଅପ୍ ଫେକ୍ଅପ୍ ତମର୍ ପାଣି ବୁତଲ୍ କାଣା କାଣା ବି ଧରୁଛେ ଆରୁ ୱାଟର୍ ପ୍ରୁଫ୍ର ଯେ ନି କାଏଁ ପ୍ୟାଣ୍ଟ୍ ଯଦି ଆଣ୍ଲାବେଲେ ବି ନେଇ କି ନେଇ ଭିଜେ ନା ଯେ ଭଲ୍ ଯଦି ଯଦି ଦେଉଥିବ କାଇଁ ନା ବିନା ମୌସମ୍ର ପ୍ୟାଣ୍ଟ୍ ପୁର୍ନା ଯଦି ଆଣିଗଲା ବେଲେ ନି କାଏଁ ତା'କେ ସୁରକ୍ଷିତ ରହେବା ଆରୁ ବହୁତ୍ ଭଲ୍ ରହେବା ଆରୁ କଲର୍ ବି ଭଲ୍ ରହେବା କଲର୍ ବି ନି କାଏଁ ବହୁତ ପିଙ୍କ୍ କଲର୍ ମତେ ବହୁତ୍ ଭଲ୍ ଲାଗ୍ସି